ପଶୁ ମାନଙ୍କୁ ସାଧାରଣତଃ ଆମେ ଗାଈ ମାନଙ୍କୁ ଦାନା ଘାସ କୁଣ୍ଡା ଆଉ ବହୁତ ପ୍ରକାର ଖାଦ୍ୟ ବି ଆମେ ଦିଅନ୍ତି ଖାଇବା ପାଇଁ ଆଉ ଛେଳିଟିଏ ରଖିଲେ ତାକୁ ଆମେ ଘାସ ଡାଳ ପତ୍ର ବହୁତ ପ୍ରକାର ଖାଦ୍ୟ ଖାଇବା ପାଇଁ ଦିଅନ୍ତି ଆଉ ତାଙ୍କ ପାଖରୁ ଯେମିତି ଆମେ ଭଲ ଭାବରେ ମିଳିବ ଆମକୁ ଅଣ୍ଡା କୁକୁଡ଼ାଟିଏ ରଖିଲେ ତାକୁ ଆମେ ଦାନା ଦେବା ତା ପାଖରୁ ଯେମିତି ଭଲ ଅଣ୍ଡା ପାଇବା ମାଂସ ମଧ୍ୟ ସେ ବଢି଼ବ ଆଉ ଗୋଟେ ଗାଈଟେ ରଖିଲେ ତାକୁ ଘାସ କୁଣ୍ଡା ତୋରାଣି ଦେଲେ ତା ପାଖରୁ କ୍ଷୀର ମଧ୍ୟ ପାଇବା କ୍ଷୀରରୁ ବହୁତ ପ୍ରକାର ଜିନିଷ ହେଉଛି ତାକୁ ମଧ୍ୟ ଆମେ ବିକ୍ରିକରି ଅର୍ଥ ଉପାର୍ଜନ କରିପାରିବା ଆଉ ଛେଳି ରଖିଲେ ତା ପାଖରୁ ମଧ୍ୟ ମାଂସ ପାଇପାରିବା ସେଇ ଭଳି ତାଙ୍କୁ ଭଲ ଖାଦ୍ୟ ଆମେ ଖୁଆଇବା ଦରକାର କାରଣ ଖାଦ୍ୟ ଭଲ ଖାଇଲେ ହିଁ ସେମାନେ ଆମକୁ ବହୁତ ଜିନିଷ ଆମକୁ ଦେବେ ଆମର ଆମର ବିକ୍ରି ହେଉଥିବା ଜିନିଷ ଅଣ୍ଡା କ୍ଷୀର ମାଂସ କତରୁ ସବୁ ଜିନିଷ ଆମେ ପାଇପାରିବା ସେଥିପାଇଁ ଆମେ ତାଙ୍କୁ ଭଲ ଖାଦ୍ୟ ଆଗ ଦେବା ଦରକାର ଆଉ ମୁଁ ମଧ୍ୟ ତାଙ୍କୁ ବହୁତ ପ୍ରକାରର ଦାନା ଘାସ ସୋୟାବିନ୍ ଖାଦ୍ୟ ବହୁତ ପ୍ରକାର ଖାଦ୍ୟ ସେମାନଙ୍କୁ ଖାଇବାପାଇଁ ଦିଏ